ଚାଷପାଇଁ କିଛି ଋଣର ସାହାୟତା ଦରକାର କାହିଁକିନା ଆମେ ଯେଉଁ କୃଷକମାନେ ବହୁତ ମାନେ ହଇରାଣ ହେଉଛନ୍ତି ଦୁଇ ବର୍ଷ ହେଲା ମାନେ ଚାଷ କରା ହଉ କରୁଛୁ କିନ୍ତୁ ପାଣିର ଅଭାବ ପାଇଁ ଚାଷ ସବୁ ମରିଯାଉଛି ଆଉ ଋଣ ଟିକେ କରିଥିଲେ ମାନେ ଟିକେ ସାହାର୍ଯ୍ୟ ଆମକୁ ମିଳିଥିନେ ଋଣ କରିକି ସେ ଯେଉଁ ଟିକେ ଆମେ ଲାଭ ପାଇପାରନ୍ତୁ ଆଉ ତ ନିଜ ପଇସାରୁ ମାନେ ଚାଷ କରିକି କରୁଛୁ କାହିଁକିନା କ୍ଷତି ଲାଷ୍ଟକୁ କ୍ଷତି ହେଉଛି କୃଷକମାନେ କେତେଲୋକ ମାନେ ସହିପାରୁ ନାହାଁନ୍ତି ଆତ୍ମହତ୍ୟା କରି ଦେଉଛନ୍ତି କାହିଁକିନା ଋଣ ଆଣିଥିଲେ ସରକାରଙ୍କ ଠାରୁ କିଛି ସେମାନେ କିଛି ଉନ୍ନତି ପାଆନ୍ତେ ସେଇଥିପାଇଁ ଆମେ ଯୋଉ ଚାହୁଁଛୁ ଯେ ମାନେ କିଛି ସାହା ମାନେ ମାନେ ସାହା ସାହାର୍ଯ୍ୟ ଯଦି ଆମକୁ ସରକାର କରନ୍ତା ଋଣ ଦେଇକି ଟିକେ କରନ୍ତେ ତାହାନେ କୃଷକ କେତେ ମାନେ କୃଷକ ମାନେ ଟିକେ ଲାଭମାନେ ପାଆନ୍ତେ ଆଉ ସେମାନେ ଆଉ ଦୁଃଖ କରନ୍ତେନି କି ମାନେ ଯେଉଁମାନେ ସବୁ ଆତ୍ମହତ୍ୟା କରୁଛନ୍ତି ଯେ ସେମାନେ ଆଉ ଏତେ ଆତ୍ମହତ୍ୟା କରନ୍ତେନି କାହିଁକିନା ସେମାନେ ମାନେ ଭାଙ୍ଗି ପଡ଼ୁଛନ୍ତି ନା କାଇଁନା ଚାଷ କରିଥିବେ ଏତେ ଖଟେଇ ଥିବେ ବହୁତ ପରିଶ୍ରମ କରିଥିବେ ଆଉ ସେଥିପାଇଁ ଯୋଉ ଲାଷ୍ଟ ବେଳୁକୁ ଯଦି ହଇରାଣ ହେଇଯିବେ ଚାଷ ମାନେ ପାଣି ଆସି ମିଳିବନି କି ମେଘ ହେବନି ଆଉ ସେଥିପାଇଁ ଯେଉଁ ସେମାନେ ଲାଷ୍ଟକୁ ମାନେ ଦେଖିକି ମାନେ ଚାଷ ମରିଯିବାର ଦେଖିକି ସେମାନେ ବହୁତ ଇଏ କରିଦେବେ ମାନେ ସହି ନପାରି ଆତ୍ମହତ୍ୟା ମାନେ ଜଣେ ଜଣେ ଅଛନ୍ତି ସହିପାରନ୍ତିନି ଆତ୍ମହତ୍ୟା କରନ୍ତି କି ଏତେ ଚାଷ କରିଥିନି ଏତେ ଇଏ କରିଥିନି କିନ୍ତୁ ମୁଁ କିଛି ପାଇପାରିଲି ନାହିଁ କାହିଁକିନା ହେଉଛି ସେମାନେ ଏବକ ବି ଏବେ ଯୋଉ କୃଷକ ମାନେ ଦେଖିକି ମାନେ ସେଇ ଯୋଉ ମାନେ ଆଗକୁ ଯଦି ମେଘ ହେବ ନହେବ ଏତେ ଖଟୁଛୁ କି ଇଏ କରୁଛୁ ଖଟି ମାନେ କହିକି ବି ସେମାନେ ଯଦି ଋଣ ମାନେ ଯଦି ଏବେ ଋଣ ନେଇପାରନ୍ତେ ତାହେଲେ ସେମାନେ ଉପକୃତ ନା ହୁଅନ୍ତେ କାହିଁକିନା ସେମାନେ ଆଉ ଡ଼ରେ ଚାଷପାଇଁ ଆଉ ଡ଼ରନ୍ତେ ନି କାହିଁକିନା ଆମୁକୁ ତ ଋଣ ମିଳୁଛି ଆମେ ଚାଷ କରିବୁ କହିକି ବି ଆମେ ଉପକୃତ ହେଇପାରିମୁ